ତ ମନ୍ଦାର ଫୁଲ ବିଷୟରେ ବହୁତ କିଛି ଜାଣି ମନ୍ଦାର ଫୁଲ ଖାଇଲେ ପେଟ ପରିଷ୍କାର ହୁଏ ଭ ବହୁତ ବଡ଼ ବଡ଼ ଯେମିତି ହେଲାକି ତା ପତା ପତ୍ର ମିଶ ବହୁତ କାମରେ ଲାଗେ ତାର ଡାଳ ମିଶ ବହୁତ କାମରେ ଲାଗେ ଯେମିତି ମଲ୍ଲୀ ଫୁଲଟା ବାସ୍ନା ଖୁବ୍ ଭଲ ହେଲେ ସେଇଟା ବହୁତ କାମରେ ବି ଲାଗେ ମଣିଷର ବାଲରେ କାଟିକିନା ଲଗେଇପାରେ ଠାକୁରଙ୍କର ପୂଜାରେ ଲାଗେ ତା'ପରେ ଯେ ସେ ଗେଣ୍ଡୁ ଫୁଲ ଗେଣ୍ଡୁ ଫୁଲ ଯେଉଁଠି କଟିଗଲେ ସେଇଟା ତାର ପତର ଯାକ ପତା ଚିରିକିନା ହାତରେ ଘଷିକିନା କି ବାଟିକିନା ଲଗଲେ ରକ୍ତ ବନ୍ଦ ହେଇଯାଏ ସାଙ୍ଗେ ସାଙ୍ଗେ ସେଇ ଗେଣ୍ଡୁ ଫୁଲଟା ବି ବହୁତ ଭଲ ଘରଦୁଆର ସାଇଡ଼ରେ ଲଗେଇଲେ ମିଶା ଖୁବ୍ ସୁନ୍ଦର ଦେଖାଯାଏ ଧଳା ଫୁଲ କ୍ରିଷ୍ଣ ଠାକୁରଙ୍କ ପାଇଁ ସେଟା ପୂଜାରେ ନିହାତି ଜରୁରୀ ସେଇଟା ମିଶା ଆମ ଘର ମୂଳରେ ଲ ଲଗାଇବାକୁ ଉଚିତ୍ ସେଇଟାରେ ବି ବହୁତ କାମ ଦିଏ କାମ ଯେ ଦିଏ ସେଇଟା ଆମେ ଭଗବାନଙ୍କର ବହୁତ କାମରେ ଲଗାଇ ପାରୁ ମଣିଷ କାମରେ ଖାଲି ଲାଗେ ନାହିଁ ସେଇଟା ଆମର ଭଗବାନ ପୂଜାରେ ବି ଲାଗେ ତୁଳସୀ ପତ୍ର କାଶ ହେଲେ ଆମେ ତୁଳସୀ ପତ୍ରକୁ ଚିରିକିନା ମଧୁ ସହିତ ଖାଇଲେ କାଶ କମେ ତା'ପରେ ଆମର ଥଣ୍ଡା ଲାଗିଲେ ସେଇଟା ମଧ୍ୟ କମେ ଡକ୍ଟର ପାଖରେ ସାଙ୍ଗେ ସାଙ୍ଗେ ଯିବାର ଆମର ନିହାତି ଜରୁରୀ ନୁହେଁ ଆମେ ସେଇ ପତ୍ରକୁ ଚିରିକିନା ଧୋଇକିନା ମଧୁସାଙ୍ଗରେ ଖାଇଲେ ଆମର କାଶ ବହୁତ କମିଯିବ ଆମ ସେଇଟା ଆମର ଘର ଚିକିତ୍ସା